ଏଥିରେ ଆମର ଜାତି ଧର୍ମ ବର୍ଣ୍ଣ କିଛି ନାହିଁ ସମସ୍ତେ ସମାନ ତ ସମସ୍ତେ ଯେହେତୁ ସମାନ ତ ଆମେ ସମସ୍ତେ ମିଶିକି ଗୋଟେ ଜାଗାରେ ରହୁଛୁ ଭୋଜିରେ ଖାଉଛୁ ପର୍ବପର୍ବାଣିରେ ମିଶିକି ମଧ୍ୟ ନେଉଛୁ ସେମିତି କିଛି ସେ ଅଲଗା ଜିନିଷ ନାହିଁ କି ସେମାନଙ୍କର ଅଲଗା ପର୍ବ ଅଛି ସେମାନଙ୍କର ଅଲଗା ଜାତି ଅଛି ସେମିତି କିଛି ନାହିଁ ଆମେ ସମସ୍ତେ ଏକ ଆମେ ସମସ୍ତେ ମିଶିକି ସବୁ କାମ କରୁ କିନ୍ତୁ ଯେହେତୁ ଆମ ଧର ମାଛ ଧରିବାର ଅଛି କି ମାଛ ଖାଇବାର ଅଛି ତ ସେମାନେ ଆସିକି ମାଛ ଆମକୁ ଇଏ କରିକି ଦେଇଥାନ୍ତି କିନ୍ତୁ ସେମିତି ନାହିଁ କି ଆମେ ସେ ସେମାନେ ଅଲଗା ଆମେ ଅଲଗା ସେମିତି କିଛି ଅଲଗା ଜିନିଷ ନାହିଁ ସେମାନଙ୍କର ସେମିତି କିଛି ଅଲଗା ପର୍ବ ପର୍ବାଣି ନାହିଁ ଆମେ ମିଶିକି ଚଳୁ ମିଶିକି ସବୁ ଜିନିଷକୁ ଯାଉ ମିଶିକି ଖାଉ ମିଶିକି ଖେଳୁ ବୁଲୁ ମିଶିକି ହସ ଗପ ସବୁ କରୁ ଆମର ସେମିତି କିଛି କୌଣସି ଜାତି ଧର୍ମ ସେମିତି କିଛି ଅଲଗା ନାହିଁ ମୁସ୍ଲିମ୍ ହେଉ କି ଖ୍ରୀଷ୍ଟିଆନ୍ ହେଉ କି ଯାହା ବି ହେଉ ଆମେ ସମସ୍ତେ ସମାନ କିଛି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଏକ ଆମର ଏକତା ଅଛି ତେଣୁ କରିକି ଏଥିରେ ଜାତି ଧର୍ମ କିଛି ଅଲଗା ସେମିତି ନାହିଁ କିମ୍ବା କି ସେମାନଙ୍କର କିଛି ଅଲଗା ପର୍ବ ପର୍ବାଣି ନାହିଁ ଆମେ ସବୁ ମିଶିକି ହିଁ କରିଥାଉ